ଆଜି ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ବେକାରୀ ସମସ୍ୟା ଯାହା ଦ୍ୱାରାକି ଲୋକମାନଙ୍କୁ କିଛି କାମ ଧନ୍ଦା ମିଳୁନି ସେମାନେ ବେକାରୀ ହେଇ ବୁଲୁଛନ୍ତି ପାଠ ପଢ଼ିଲେ ମଧ୍ୟ ତା'ର କୌଣସି ମୂଲ୍ୟ ନାହିଁ ପାଠ ପଢ଼ିକି ମଧ୍ୟ ସେମାନେ ବେକାରୀ ହେଇକି ବୁଲୁଛନ୍ତି ତାହେଲେ ପାଠ ପଢ଼ିକି ଲାଭ କ'ଣ ସରକାର ଏହାକୁ

ତାହେଲେ ପାଠ ପଢ଼ିକି ଲାଭ କ'ଣ ଆମ ସରକାର ଯଦି ଏ ବିଷୟରେ ଚିନ୍ତା ନ କରିବ ତାହେଲେ ପିଲାମାନେ ପାଠ ପଢ଼ିବେ କାହିଁକି ପଇସା ଅଯଥା ନଷ୍ଟ କରିବେ କାହିଁକି ତେଣୁ ସରକାର ଏହାକୁ ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ କାହିଁକିନା ଆଜିର ପିଲା ହେଉଛି କାଲିର ନାଗସ୍ୟ ନାଗରିକ ସେମାନେ ଯଦି ପାଠ ପଢ଼ିବେ ତାହେଲେ ଦେଶର ଭବିଷ୍ୟତ ଗଢ଼ିବେ କିନ୍ତୁ ଆଉ କିଛି ଅଛି ମଧ୍ୟ ନାରୀମାନଙ୍କୁ ନାରୀମାନଙ୍କୁ ସରକାର ବହୁତ ବହୁତ ଭାବୁଛି ତାଙ୍କ କଥା ତାଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ ବାହାର କାର୍ଯ୍ୟ କରୁଛି ଯାହା ଦ୍ୱାରା କି ସେମାନେ ତାଙ୍କ ନିଜ ଗୋଡ଼ରେ ନିଜେ ମଧ୍ୟ ଠିଆ ହେଇପାରୁଛନ୍ତି ସିଏ କାହା ଉପରେ ନିର୍ଭର କରୁନାହାଁନ୍ତି

ସରକାର ଏଇ ଯେଉଁ ନାରୀ ମାନଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ଭଲ ପଦକ୍ଷେପ ନେଇଛନ୍ତି ସେ ନାରୀ ନାରୀ ହେଲେ ମଧ୍ୟ ସେ କୌଣସି ଲୋକ ଉପରେ ନିର୍ଭର କରି ନିର୍ଭର କରିପାରିବ ନାହିଁ ସେ ଚାହିଁଲେ ବି ତା ନିଜ ପରିବାର ପୋଷି ପାରିବ ଏହି ପଦକ୍ଷେପଟି ସରକାର ନେଇଥିବା ନେଇକି ଭଲ କାମ କରିଛନ୍ତି